ମୟୂରଭଞ୍ଜ ଏକ କୃଷି ପ୍ରଧାନ ଜିଲ୍ଲା ଯେଉଁଟାକି ଆମେ କୃଷି ଉପରେ ନିର୍ଭର କରୁଥାଉ କୃଷି ଜୀବିକା ନିର୍ବାହ କରିଥାଉ ଏବଂ ଆଗରୁ ଯେତେବେଳେ ହଳ ଲଙ୍ଗଳ ସେଇଠିରେ ହଳ କରୁଥିଲୁ ଏବଂ ଏବେ ମଧ୍ୟ ଆମେ ହଳ ଲଙ୍ଗଳ ଛାଡ଼ିଦେଇ ବିଜ୍ଞାନ ଉନ୍ନତି କରିବା ଯୋଗୁଁ ଆମେ ଏବେ ଟ୍ରାକ୍ଟର୍ କିମ୍ବା ରୁଟର୍ କିମ୍ବା ପାୱାର୍ଟିଲର୍ ସେହି ମଧ୍ୟରେ ହଳ କରିଥାଉ ଆଉ ଆଗରୁ ଲୋକ ଦରକାର ହେଉଥିଲା ଧାନ ଲଗାଇ ଧାନ ଗଛ ଲଗାଇବା ପାଇଁ ଧାନ ଗଛ ଉଠେଇବା ପାଇଁ ପୁଣି କାଦୁଅ କରି ପୁଣି ଲଗାଇବା ପାଇଁ ସେତେବେଳେ ଲୋକ ଖୋଜିଲାକୁ ମିଳି ଯାଉଥିଲା ଏବେ କିନ୍ତୁ ଓ ମେସିନ୍ ହୋଇଯିବା ଯୋଗୁଁରୁ ଏବେ ଆଉ ଲୋକ ଖୋଜିବାକୁ ମିଳୁନାହିଁ ମେସିନ୍ ଲଗାଇଦେଲେ ସେ ଆପେ କରିଦେଉଛନ୍ତି ତା'ପରେ ଆଗରୁ ସେମିତି ଧାନ କାଟିବା ପାଇଁ ମଧ୍ୟ ଲୋକ ଦରକାର ଏବେ ଧାନ କଟା ମେସିନ୍ ବାହାରିଛି ବିଜ୍ଞାନ ଉନ୍ନତି କରିବା ପାଇଁ କରିଲା ଏବଂ ଧାନ କାଟିଦେଉଛି ଏବଂ ପିଟିବାକୁ ମଧ୍ୟ ଆଗରୁ ଧାନ ଲୋକ ଦରକାର ହେଉଥିଲା ଘରକୁ ଆଣୁଥିଲେ ପିଟୁଥିଲେ ପୁଣି ଧାନକୁ ନେଇକରି କ୍ୟାମ୍ପ୍ରେ ବିକୁଥିଲେ ଏବେ ମଧ୍ୟ ସେ ସୁବିଧା ସେହିଠୁ ଉନ୍ନତି କରିଛି ଯେହେତୁ ବିଜ୍ଞାନ ସେଥିପାଇଁ ଏବେ ଧାନ ଡାଇରେକ୍ଟ୍ ବିଲରେ କାଟିଦେଉଛେ ମେସିନ୍ ଲଗାଇଦେଉଛେ ଧାନରେ କଟା ହୋଇଯାଉଛି ପିଟା ବି ମଧ୍ୟ ହୋଇଯାଉଛି ଖାଲି ଧାନ କାଟି ଦେଉଛନ୍ତି ଆମେ ନେଇକରି ଯାହା କରି ବିକି ଦେଉଛୁ ସେଠି ମଧ୍ୟ ଆମେ ବିଜ୍ଞାନ ଉନ୍ନତି କରିଛି ସେଥିପାଇଁ ଆହୁରି ଯେହେତୁ ଧାନ ପିଟିବାରେ ସେତେବେଳେ ଲୋକ ଦରକାର ହେଉଥିଲା ଏବେ ଲୋକ ସେହି ଲୋକ ଅଭାବ ହେଉନାହିଁ ଏବେ ମେସିନ୍ ଲଗାଇ ଦେଉଛେ ମିସିନ୍ରେ ଏକାବେଳେ କରିଦେଉଛନ୍ତି ଧାନ ବାହାର କରିଦେଉଛନ୍ତି ଯେହେତୁ ଆମେ ସୁବିଧା ସୁଯୋଗ ଏବଂ ଏବଂ ଧାନ ପାଇଁ ଆମେ ସେତେ କଷ୍ଟ କରିବାକୁ ନ ପଡ଼ୁଥିଲା ଏବେ ଯେହେତୁ ମେସିନ୍ ହୋଇଯାଇଛି ଆମକୁ ସୁବିଧା ସୁଯୋଗରେ ଧାନ ଉର୍ବର କରି ବିକି ଅମଳ କରି ପର୍ଯ୍ୟନ୍ତ ଆମେ ସୁବିଧାରେ କରିପାରୁଛୁ